ରାଜ ରେଷ୍ଟୁରାଣ୍ଟ କି ମୋର ଖାଇବା ଗୋଟେ ଅର୍ଡ଼ର୍ ଦବାର ଥିଲା ଆପଣ ଖାଇବାଟା ମୋ ପାଇଁ ପଠେଇଦେବେ ଅର୍ଡ଼ର୍ରେ ହଉଛି ଚିକେନ୍ ଭାତ ସାଲାଡ଼୍ ପାମ୍ପଡ଼ ରାଇତା ପଠେଇଦେବେ ଆଉ ଟିକେ ଗରମ ଥିବ ହିଁ ପଠେଇବେ ଯଦି ଗରମ ଯଦି ନହ ରହିପାରେ ତାକୁ ସିଲଭର ପେପରରେ ରାପିଂ କରି ଭଲସେ ପଠେଇବେ କ'ଣ ପାଇଁ ନା ଯିଏ ଆମର ଖାଇବ ତାକୁ ଥଣ୍ଡା ଟିକେ ପସନ୍ଦ ନାହିଁ ତ ସେଥିଲାଗି ଆମକୁ ଗରମ ଦରକାର ଆପଣ ଇନ୍ସୁଲେଟେଡ଼୍ ବ୍ୟାଗ୍ ଭିତରେ ଭରି କରିକିନା ନାହିଁ ତ କେଉଁ ବକ୍ସ ଭିତରେ ଭରିକିନା ଦେଖିକି ନା ତାକୁ ଟିକେ ଗରମରେ ସାଇଜ୍ରେ ପଠାଇବେ ଥଣ୍ଡା ହେଇଯିବ ମୋ ଘରେ ସେମିତି ଗ୍ୟାସ୍ ଫ୍ୟାସ୍ର କିଛି ସୁବିଧା ନାହିଁ ଯଦି ଥଣ୍ଡା ହେଇଗଲା ଆମେ ଖାଇପାରିବୁନୁ ଖାଇବା ପସନ୍ଦ ନାହିଁ ସେଥିଲାଗି ଆପଣ ଟିକେ ଗରମ କରିକିରି ଯେତେ ଜଲ୍ଦି ପାାରୁଛନ୍ତି ଟିକେ ପଠାଇଦେବେ